ସ୍କୁଲ କଲେଜରେ ବିଜ୍ଞାନ ପ୍ରୋଜେକ୍ଟ ଉପରେ ମୁଁ କାମ କରିଅଛି ଯେଉଁଠି କି ଗୋବରର ଉପକାରିତା ଉପରେ ମୁଁ ଅନୁଭୂତି ବର୍ଣ୍ଣନା କରିଛି ଗୋବରକୁ ଆମେ କିପରି ଜମିରେ ବ୍ୟବହାର କରିପାରିବା ଏବଂ ଗୋବରର ଗୋବରରୁ ଗ୍ୟାସ ବାହାର କରି କିପରି ଆମେ ସହଜରେ ରୋଷେଇ କରିପାରିବା ତାହାକୁ ଆମେ ବର୍ଣ୍ଣନା କରିଛୁ ଗୋବରକୁ ଏଣେତେଣେ ନଷ୍ଟ ନକରି ଆମେ ତାହାକୁ ଶୁଖାଇ ବିଭିନ୍ନ ପ୍ରକାର ଜାଳେଣୀ ଭାବରେ ବି ବ୍ୟବହାର କରିପାରୁ ଗୋବର ଜମିକୁ ଅଧିକ ଉର୍ବର ରଖିଥାଏ ଏହା ମଧ୍ୟ ଜୈବିକ ଖତ ରୂପେ ବ୍ୟବହାର କରାଯାଏ ଆଉ ଗୋବର ଗ୍ୟାସ ମାଧ୍ୟମରେ ରୋଷେଇ ବି ବହୁତ ଅତି ସହଜରେ ହୋଇଥାଏ ଏବଂ କମ୍ ଖର୍ଚ୍ଚ ବି ହୋଇଥାଏ ଆଉ ଗୋବର ଗ୍ୟାସ ସହଜରେ ତିଆରି ହୋଇଥିବାରୁ ଏହାକୁ ଲୋକମାନେ ସହଜରେ ପ୍ରଦିଦିନ ବ୍ୟବହାର କରିପାରନ୍ତି